ବାଲେଶ୍ୱର ଜିଲ୍ଲାରେ ଉଲ୍ଲେଖନୀୟ ଲ୍ୟାଣ୍ଡମାର୍କ କିମ୍ବା ପର୍ଯ୍ୟଟନ ଆକର୍ଷଣ କ'ଣ ଏହି ସ୍ଥାନ ଗୁଡ଼ିକ ପରିଦର୍ଶକମାନଙ୍କ ପାଇଁ କ'ଣ ଗୁରୁତ୍ୱପୂର୍ଣ୍ଣ କିମ୍ୱା ଆକର୍ଷଣୀୟ କରିଥାଏ ଲ୍ୟାଣ୍ଡମାର୍କ ପର୍ଯ୍ୟଟନ ଆକର୍ଷଣ ଇତ୍ୟାଦି ଇତିହାସ ସଂସ୍କୃତି ମହତ୍ତ୍ୱ ରହିଛି ଚାନ୍ଦିପୁର ପଞ୍ଚଲିଙ୍ଗେଶ୍ୱର ମନ୍ଦିର କ୍ଷୀରଚୋରା ଗୋପୀନାଥ ମନ୍ଦିର ଚାନ୍ଦିପୁର ରହିଛି ଆମର ବାଲେଶ୍ୱର ହେଉଛି ସ୍ୟାଣ୍ଡ ସିଟି ଯେଉଁଟା କି ଚାନ୍ଦିପୁର ପାଇଁ ସ୍ୟାଣ୍ଡ ସିଟି କୁହାଯାଏ ମିଶାଇଲ୍ ସିଟି ଯେଉଁଟା କି ମିଶାଇଲ୍ ଆମର ଚାନ୍ଦିପୁରରେ କରାଯାଏ ଯେଉଁଟା କି ରହିଛି ଆମର ଡି ଆର୍ ଡ଼ି ଓ ଅଫିସ୍ ରହିଛି ଚାନ୍ଦିପୁର୍ରେ ସମୁଦ୍ର ରହିଛି ଚାନ୍ଦିପୁର୍ରେ ବହୁତ କିଛି ଜିନିଷ ରହିଛି ଯେଉଁଟା କି ବୁଲାବୁଲି ପାଇଁ ଯାଆନ୍ତି ଆମେ ପିଲାମାନେ ବହୁତ ମଜାମସ୍ତି କରନ୍ତି ସୁଲୁସୁଲିଆ ପବନ ଆସିଥାଏ ପଞ୍ଚଲିଙ୍ଗେଶ୍ୱର ମନ୍ଦିର ପଞ୍ଚଲିଙ୍ଗେଶ୍ୱର ମନ୍ଦିର ହେଉଛି ଆମର ବହୁତ ପୁରୁଣା ପୁରୁଣା କାଳରୁ ଆସିଛି ଆମର ମନ୍ଦିରଟି ଯେଉଁଟାକି ପାହାଡ଼ ତଳରୁ ପାହାଡ଼ ଫଟାଇ ଆମର ପଞ୍ଚଲିଙ୍ଗେଶ୍ୱର ପାଞ୍ଚଟା ଲିଙ୍ଗ ସେଇଠି ବାହାରି ଅଛନ୍ତି ସେଥିପାଇଁ ପଞ୍ଚଲିଙ୍ଗେଶ୍ୱର କୁହାଯାଏ ସେଇଟା ପୁରା ପର୍ବତ ଉପରେ ସେ ମନ୍ଦିରଟି ପର୍ବତ ଉପରେ ଯାଇ ପୁଣି ତଳକୁ ଗଲେ ସେ ମନ୍ଦିରଟି ଆମର ପାଞ୍ଚଟା ଲିଙ୍ଗ ଦ୍ୱାରା ପରିଣତ ହେଇଛି ସେଇଟା ଆମର ପର୍ଯ୍ୟଟନ ସ୍ଥଳୀ ମଧ୍ୟ କୁହାଯାଏ କ୍ଷୀରଚୋରା ଗୋପୀନାଥ ମନ୍ଦିର କ୍ଷୀରଚୋରା ଗୋପୀନାଥ ମନ୍ଦିର ଏଇଥି ପାଇଁ କ୍ଷୀରଚୋରା ଗୋପୀନାଥ ମନ୍ଦିର ନାଁ ଦିଆଯାଇଛି ଯେତେବେଳେ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ଆମର ଯେଉଁ ଆମର ଭଗବାନ ରୂପେ ଆମେ ତାଙ୍କୁ ପୂଜା କରୁ ଶ୍ରୀକୃଷ ହେଉଛନ୍ତି ଆମ ଓଡ଼ିଆମାନଙ୍କର କୁଳଗୁରୁ ବା କୁଳ ଯେଉଁ କୁଳ ଠାକୁର ଯେଉଁ କୁହାଯାଏ ତାଙ୍କୁ ଆମେ ପୂଜା କରୁ ସେ କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଯେଉଁଟାକି ରେମୁଣାରେ ଅବସ୍ଥିତ ହେଇଛି ଅବସ୍ଥିତ ହେଇଛି କ୍ଷୀରଚୋରା ଯେଉଁଟି କି ଆମର ଶ୍ରୀକୃଷ୍ଣ ହେଉଛନ୍ତି କ୍ଷୀରି ଚୋରି କରିକି ଖାଇଥିଲେ ବୋଲି ତାଙ୍କୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ବୋଲି ନାମଟି ଘୋଷଣା କରାଯାଇଛି